ଖେଳ ଲୋକମାନଙ୍କୁ ବିଭିନ୍ନ ପରିମାଣରେ ଆକୃଷ୍ଟ କରିଥାଏ କେବଳ ପିଲାମାନେ ନୁହନ୍ତି ବୃଦ୍ଧମାନଙ୍କଠାରୁ ଆରମ୍ଭ କରି ଯୁବକମାନେ ମଧ୍ୟ ଖେଳ ଖେଳି ପାରିବେ କ୍ରିକେଟ ଖେଳ ଦ୍ଵାରା ଆମେ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ ଯାହାଦ୍ଵାରା ଗୋଡ଼ ହାତ ଫ୍ରୀ ହେବା ଦ୍ୱାରା ବହୁତ ଦୂର ବାଟ ଦୌଡ଼ିବା ଏବଂ ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ଵାରା ନିଜର ଶରୀର ସ୍ଫୂର୍ତ୍ତି ଅନୁଭବ ହୋଇଥାଏ ମାନସିକ ସାମାଜିକ ଶକ୍ତି ମଧ୍ୟ ମିଳିଥାଏ ଯାହାଦ୍ଵାରା ନିଜ ଶରୀରରେ ଏ ରକ୍ତ ସଞ୍ଚାଳନ ଠିକ ହୋଇଥାଏ ବୃଦ୍ଧମାନେ ଖେଳିବା ଦ୍ଵାରା ତାଙ୍କର ଗୋଡ଼ ହାତ ରହିଯାଉଥିବାରୁ ସେମାନେ ଖେଳ ଖେଳିବା ଦ୍ଵାରା ଯେକୌଣସି ଖେଳ ଖେଳିବା ଦ୍ଵାରା ସେମାନଙ୍କର ଗୋଡ଼ ହାତ ବହୁତ ଭଲ ଭାବରେ ଚଲାବୁଲା କରିପାରନ୍ତି ଏବଂ ଯେଉଁମାନେ ଖେଳ ଖେଳୁନାହାନ୍ତି ସେମାନେ ଅଧିକ ପରିମାଣରେ ବ୍ୟାୟାମ କରିବା ଉଚିତ୍ ଖେଳ ଖେଳିଲେ କେବଳ ଶରୀର ନୁହେଁ ମାନସିକ ମଧ୍ୟ ଭଲ ରହିବ ଯାହାଦ୍ଵାରା ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧମାନେ ମଧ୍ୟ ଖେଳ ଖେଳିବା ଉଚିତ